ଆମ ପରିବାରରେ ଗୋଟେ ଭଲ ରେସିପିଟେ ହୁଏ ଯେଉଁଟାକି ପିଢ଼ୀ ପରେ ପିଢ଼ୀ ହୁଏ ଆଉ ଯେଉଁଟାକି ଆମର ହୁଏ ପୋଡ଼ପିଠା ପୋଡ଼ପିଠାଟା ଖାଇବାକୁ ବହୁତ ଭଲ ଲାଗେ ଆଉ ଆମର ସେଇଟା ଜେଜେମା ଅମଳରୁ ହେଇ ଆସିଛି ଜେଜେମାଆର ଶାଶୁ କରୁଥିଲେ ତାପରେ ଜେଜେମା ଆମୋ ମାଆକୁ ଶିଖେଇଲା ତାପରେ ମୋ ମାଆ ମୋତେ ଶିଖେଇଲା ମୋ ମାଆ ମୋତେ କହିଲା କି ତୁ ବି ଶାଶୁ ଘର ଗଲେ ତୁ ତୋ ଶାଶୁ ଶ୍ଵଶୁରଙ୍କୁ ଶିଖେଇବୁ ଆଉ ପୋଡ଼ପିଠାଟା ଖାଇବାକୁ ବହୁତ ବଢ଼ିଆ ଲାଗେ ଆଉ ସେଇଟା ଆମର ଯେତେବେଳେ ତିଆରି ହୁଏ ପୋଡ଼ପିଠାଟା ସେତେବେଳେ ଆମେ ଫାର୍ଷ୍ଟ୍ ଚାଉଳକୁ ଆଣୁ ଚାଉଳ ଚୁନା କରୁ ତାପରେ ଆମେ ତା ଦିହରେ ପାଣି ପକାଉ ପାଣି ପକେଇ ସାରିଲା ପରେ ତାକୁ ଘାଣ୍ଟିଦେଉ ଘାଣ୍ଟି ସାରିଲା ପରେ କ'ଣ କରୁ ନା ସେଥିରେ କାଜୁ କିସମିସ୍ ତାପରେ ଲବଙ୍ଗ ନଡ଼ିଆ କଟା ହୋଇକି ପକାହୁଏ ଏତକ କରି ସାରିଲା ପରେ ରାତିରେ କ'ଣ କରନ୍ତି ମୋ ଜେଜେମାଆ ତାକୁ ଚୂଲି କଦଳୀ ପତ୍ର ଆଣିକି ତା ଦିହରେ କଦଳୀ ପତ୍ରର ସେ ବଟାଟାକୁ ଥୋଇଦେଇକି ସେ କଦଳୀ ପତ୍ରଟାକୁ ଘୋଡ଼ାଇଦିଅନ୍ତି ଘୋଡ଼ାଇ ଦେଲା ପରେ ତାକୁ କରେଇରେ ଥୋଇକି ଘୋଡ଼େଇ ଦିଅନ୍ତି ତାପରେ ଚୂଲିରୁ ପାଉଁସ କାଢ଼ିକି ତା ଉପରେ ପକେଇଦିଅନ୍ତି ତାପରେ ଆମେ ବହୁତ ଖୁସିରେ ସେ ଦିନ ରାତିରେ ବହୁତ ଖୁସି ଥାଉ କି କାଲି ସକାଳେ ଆମେ ପୋଡ଼ପିଠା ଖାଇବୁ ଆଉ ଏତକ ହୋଇ ସାରିଲା ପରେ ଆମେ ଶୋଇପଡୁ ଆଉ ସକାଳ ହେଲେ ଆମେ ଦାନ୍ତ ଘଷି ସାରିକି ବସିପଡୁ ପୋଡ଼ପିଠା ଖାଇବୁ ବୋଲି ଆଉ ପୋଡ଼ପିଠା ଖାଇଲାବେଳକୁ ଆମେ ଆମ ଜେଜେମାଆ କୁହେ କି ତମେ ଗୋଲ ହୋଇକି ବସି ପଡ଼ ମୁଁ ତମକୁ ପୋଡ଼ପିଠା ଦେଇଦେବି ମାଆ ପୋଡ଼ପିଠା କାଢ଼ିକି ତାକୁ ଭଲସେ କାଟିକି ଆଣିକି ଆମକୁ ଖଣ୍ଡ ଖଣ୍ଡ କରିକି ଦିଏ ପୋଡ଼ପିଠାଟା ବହୁତ ବଢ଼ିଆ ଲାଗେ ଆଉ ସେ ପିଠା ବହୁତ ଭଲ ଲାଗେ ତାପରେ ଆଉ ଗୋଟେ ଆମର ହୁଏ ପିଢ଼ୀ ପରେ ପିଢ଼ୀ ଯୋଉଟା କି କହୁ ସେଇଟା ଛଣା ପିଠା ଛଣା ପିଠାରେ ହୁଏ ଆମର ସୁଜିରେ ହୁଏ ସୁଜିକୁ ପାଣି ପକେଇ ଦେଇକି ଟିକେ ଚିନି ପକେଇକି ଚକଟା ହୁଏ ସେଟା ଜନ୍ତା ହୋଇକି ହାତରେ ସେଟା ଗଢ଼ା ହୁଏ ପିଠା ଆଉ ଆମ ଗଛରେ ନଡ଼ିଆ ହୋଇଛି ନଡ଼ିଆ ପାରିକି ଆମେ ନଡ଼ିଆ ପୁର କରୁ ନଡ଼ିଆ ପୁରରେ ଗୁଡ଼ ପକାଉ ଗୁଡ଼ ପକେଇକି ତାକୁ ଚକଟୁ ତାପରେ ସେ ଆମେ ଯେଉଁ ଜନ୍ତା ହେଇଥିବା ସେ ଯେଉଁ ବଟାଟାକୁ ସେଥିରେ କ'ଣ କରୁ ନା ସେ ପୁର ଦେଇକି ଆମେ ତାକୁ ଭଲସେ ଭଲ ପ୍ରକାର କରୁ ତାପରେ ତାକୁ ଆମେ ତେଲରେ ଛାଣୁ ଯୋଉଁଟାକି ବହୁତ ଖାଇବାକୁ ବହୁତ ଭଲ ଲାଗେ ବହୁତ ସ୍ୱାଦିଷ୍ଟ ବି ଲାଗେ ଏମିତି ଆମର ପିଢ଼ୀ ପରେ ପିଢ଼ୀ ହୁଏ ଆଉ ଆଉ ଆମର ନୁହଁ ମୋ ସାଙ୍ଗମାନଙ୍କର ବି ହୁଏ ପୋଡ଼ପିଠା ସେମାନେ ବି ଆସିକି କୁହନ୍ତି ଆମେ ସ୍କୁଲ୍ରେ ପଢ଼ିଲା ବେଳେ କୁହନ୍ତି ଆଉ ତାଙ୍କ ଘରେ ବି ଭଲ ହୁଏ ମୁଁ ବି ମିଶିକି କରିଚି ଘରେ ଘରେ ବସିକି ଦେଖେ ଯେମିତି ମାଆମାନେ ଜେଜେମାଆମାନେ କରନ୍ତି ପୋଡ଼ପିଠା ମୁଁ ବି ତାଙ୍କଠାରୁ ଶିଖିଛି ମୋତେ ବି ଆସିବ ମୁଁ ବି ମୋ ସାଙ୍ଗମାନଙ୍କୁ କହିଥିଲି କରିବାକୁ ସେମାନେ ବି କରିଥିଲେ ସେମାନେ କରିକି ବି ମୋତେ ଦେଇଥିଲେ ମୁଁ ଖାଇଥିଲି ସେମାନେ ବି ବହୁତ ଭଲସେ କରିଥିଲେ ଆଉ ମୋତେ ବି ବହୁତ ଭଲସେ ଆସେ